ନମସ୍କାର ଆଜ୍ଞା

ନାଇନ ଆଜ୍ଞା ମୁଇଁ ଆସିଛେ ତା'ର୍ମାନେ ମୁଡ଼୍ମୁଡ଼ା ବହୁତ୍ ଜୋର୍ ଦୁଖଉଛେ ଗୋଡ଼୍ ହାତ୍ ବହୁତ୍ ଦରଜ୍ ହେଉଛେ ଡ଼ାକ୍ତରଖାନା ଦୁଇ ତିନ୍ଟା ଜାଗାନେ ଦେଖାଲିନ ବ୍ଲଡ଼୍ ଟେଷ୍ଟ୍ ନାଇ ଆଜ୍ଞା କର୍ମି କହେବେ ବେଲେ

ହଁ ପରିଶ୍ରା ଝାଡ଼ା ସବୁ କର୍ମି ଟେଷ୍ଟ୍ ହଁ ତା'ର୍ମାନେ ଆଉ ମୁଡ଼୍ ଟା ସବୁବେଲେ ଉଷୋପଟା ଖାଇଦେଲେ କମି ଯାଉଛେ ଫେର୍ ହେଉଛେ ବେଲେ ଆଜ୍ଞା ଭର୍ମୁ

ଫୁଲ୍ ଟେଷ୍ଟ୍ କର୍ଲେ ମୁଡ଼୍ ମୁଡ଼୍ କିନ୍ନ୍ଦରଉଛେ ଆଜ୍ଞା ତା'ର୍ମାନେ ମାନେ ଘାଁଟି ହେଉଛେ ଟିକେ ଟିକେ

ଟିକେ ଭଲ୍ କରି ନାଇ ଶୁଭ୍ବାର୍ ଗୋଡ଼୍ ବି ଝମ୍ ଝମ୍ଉଛେ ଦରଜ୍ ହେଉଛେ ଆଉ ଝାଡ଼ା ପରିଶ୍ରା ଝାଡ଼ା ଟା ତା'ର୍ମାନେ ଝାଡ଼ା ପରିଶ୍ରା ଆଜ୍ଞା ଟିକେ କଡ଼ା ଲାଗୁଛେ ଆଁଟ୍ ଯାଉଛେ ପତ୍ଲା ନାଇ ଯିବାର୍ ଆଉ ପରିଶ୍ରା ଟା ବହୁତ୍ କଡ଼ା ଲାଗୁଛେ କଲେ ବେଲେ ଦୁଇ ତିନ୍ ଟା ଜାଗାରେ ଡ଼କ୍ଟର୍ ମାନ୍ଙ୍କୁ ଦେଖାଲିନ ଆଜ୍ଞା ଉଷୋକଷା ଦେଉଛନ୍ କାମ୍ ନାଇ ଦେବାର୍ କମି ଯାଉଛେ ଫେର୍ ହେଉଛେ ନାଇ ରହେବାର୍ ଆଜ୍ଞା କିଏ ମୁଇଁ ତ ଦୁର୍ବଳ୍ ଅଛେଁ ଚାଲି ବୁଲି ନାଇ ପାର୍ବାର୍ ଆଉ ବ୍ଲଡ଼୍ ଟେଷ୍ଟ୍ କେନ୍ତା କରି କରାମି ତା'ର୍ମାନେ ଆପଣ୍

ଆଜ୍ଞା ଆପଣ୍ ଲେଖିଦେଲେ ତା'ର୍ମାନେ ମୁଇଁ ସବୁ ଟିକେ କରାତି ବୋଲିକିରି ଭାବୁଛେଁ ତା'ର୍ମାନେ ହଁ ଆଜ୍ଞା ଯିମି ଯେ ଯିମି ସୁବିଧା ଦେଖିକିରି ଯିମି ହଁ ଯିମି ନାଇ କାଏଁ ଯିମି ମୁଇଁ ତା'ର୍ମାନେ ଯିମି ତା'ର୍ମାନେ ହଁ ଯିମି ଆପଣଙ୍କର୍ ପାଖ୍କେ ତା'ର୍ମାନେ ହଁ ଗୋଡ଼ ହାତ୍ ଦରଜ୍ ତ ହେଉଛେ ଆଜ୍ଞା ଚାଲି ବୁଲି ଟିକେ କର ତକ୍ଲିପ୍ ହେଉଛେ ହଁ ହଁ ହଁ ଆଜ୍ଞା ସବୁ ସବୁ ତା'ର୍ମାନେ ଦେଖ୍ବେ ଆଉ

ବଟିକା ଫଟିକା ଖାଏବାର୍କେ ତାହେଲେ ଦେଲେ ମୁଇଁ ଉଷୋକଷା ଟିକେ ଖାଇକିରି ତା'ର୍ପରେ ଟେଷ୍ଟ୍ ଫେଷ୍ଟ୍ କରାତି ମୁଇଁ ବୋଲୁଛେଁ ହଉ ଆଜ୍ଞା ଠିକ୍ ଅଛେ ଦେଖ୍ମି ଚେଷ୍ଟା କର୍ମି ହଁ ଯିମି ଆଜ୍ଞା ଯିମି ଯିମି ଆପଣଙ୍କର୍ ପାଖ୍କେ ହଉ ଆଜ୍ଞା ଯିମି ହଉ ଆଜ୍ଞା